ସାର୍ ନମସ୍କାର ସୋନପୁରରୁ କହୁଥିଲି ଆପଣଙ୍କ ଦୋକାନ ଆପଣ ଡ୍ରେସ୍ ଦୋକାନ ଦେଇଛନ୍ତି କି ହଁ ଦଶହରାରେ କ'ଣ ସବୁ ଅଫର୍ ଅଛି ଗିଫ୍ଟରେ କ'ଣ ବାହାରିବ ହଁ ମ୍ୟାମ୍ ଦଶହଜାର ଟଙ୍କାର ସାମାନ ନେବୁ ଆରେ ଏଇ ଛୋଟିଆ ଛୋଟିଆ ଗିଫ୍ଟ ହଁ ହଁ ଛୋଟପିଲାଙ୍କ ଡ୍ରେସ୍ ବାହାରିବ କି ଆପଣଙ୍କ ଠେଇଁ ପାଞ୍ଚବର୍ଷ

ଡ୍ରେସ୍ ଆଣିବାର ଅଛେ ସିକ୍ସଟି ପରସେଣ୍ଟ୍ ଅଫ୍ରେ ଦେବେ କ'ଣ ହେବ ଏଇଟା ତ ଅଫର୍ ଅଛି କାହିଁକ ନାଇଁ ବୋଲି କହୁଛନ୍ତି ଦେବେ ବୋଇଲେ କହନ୍ତୁ ନେଇଯିବୁ ନହେଲେ ଆମେ ତୁମର ଦୋକାନରୁ ନାଇଁ ଆଣିବୁ ନେବୁ ନେବୁ ଦୋକାନକୁ ଯାଇକି ଭଲସେ ଜିନଷ ଦେଖିକିନା ଆଣିବୁ ଭଲ ଭଲ ସାମାନ ରଖିଛନ୍ତି ତ ଟିକେ ଆଗର ପୁରଣାଟା ସବୁ ରଦ୍ଦି ମାଲ ଅଛି ହଉ ଯାଉଛି ମୁଁ ଦେଖିକି ଆଣିବି ହଉ ରଖୁଛି ମ୍ୟାମ୍ ଆପଣଙ୍କ ଦୋକାନ କେତେରୁ କେତେ ଅଫର୍ ହୁଏ ହଉ ଠିକ୍ ଅଛି ମ୍ୟାମ୍ ରଖୁଛି ଧନ୍ୟବାଦ